ଖୋର୍ଦ୍ଧା ଜିଲ୍ଲାର ପଦର୍ଶନୀୟ ସ୍ଥାନ ଗୁଡ଼ିକ ହେଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଧଉଳିଗିରି ପାହାଡ଼ ଲିଙ୍ଗରାଜ ମନ୍ଦିର ବରୁଣେଇ ପାହାଡ଼ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଯେଉଁ ଗୁଡ଼ିକ ରହିଛି ଏଗୁଡ଼ିକ ପିଲାମାନଙ୍କ ପାଇଁ ହେଉ ଭାରତ ବର୍ଷର ବିଭିନ୍ନ ଅଞ୍ଚଳରୁ ଲୋକମାନେ ଆସନ୍ତି ପ୍ରାଣୀ ଉଦ୍ୟାନରେ ବିଭିନ୍ନ ପ୍ରକାର ଜାତିର ପଶୁପକ୍ଷୀମାନେ ଅଛନ୍ତି ତାକୁ ଦେଖିବା ପାଇଁ ଧଉଳିଗିରି ହଉଛି ଏକ ଧାର୍ମିକ ଅନୁଷ୍ଠାନ ଯେଉଁଠିକି ଖାରବେଳଙ୍କ କିମ୍ବଦନ୍ତୀ ସେଇଠି ଲେଖାଯାଇଛି ଏହିଟା ହେଉଛି ଓଡ଼ିଶାର ଏକ ଗର୍ବ ଲିଙ୍ଗରାଜ ମନ୍ଦିର ମହାପ୍ରଭୁ ଲିଙ୍ଗରାଜଙ୍କର ମନ୍ଦିର ଯେଉଁଠି ଓଡ଼ିଶାର ସବୁ ଯେତେ ଲିଙ୍ଗରା ଲିଙ୍ଗ ଅଛନ୍ତି ସମସ୍ତିଙ୍କ ଭିତରେ ବହୁତ ବଡ଼ ଲିଙ୍ଗ ଏବଂ ସେଥିପାଇଁ ତାଙ୍କୁ ଲିଙ୍ଗରାଜ ବୋଲି କୁହାଯାଏ ଏବଂ ଏହା ଭୁବନେଶ୍ଵରରେ ଉପସ୍ଥିତ ବରୁଣେଇ ପାହାଡ଼ ଏକ ପର୍ଯ୍ୟଟନ କ୍ଷେତ୍ର ସେହିଠାଇକି ବର୍ଷେକ ବହୁତ ସମୟରେ ଲୋକମାନେ ଆସନ୍ତି ବୁଲିବା ପାଇଁ ଏକ ପାହାଡ଼ ରହିଛି ଛୋଟ ଝରଣାଟିଏ ତା ପାଖରେ ରହିଛି ଏବଂ ରୋଷେଇବାସ କରିବା ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା ମଧ୍ୟ ଗମେଣ୍ଟଙ୍କ ଦ୍ଵାରା କରାଯାଇଛି ଯାହାଫଳରେ ଖୋର୍ଦ୍ଧା ଜିଲ୍ଲାରେ ଏହିସବୁ ଆକର୍ଷଣୀୟ ସ୍ଥାନ ଗୁଡ଼ିକ ପରିଦର୍ଶନମାନଙ୍କୁ ଅତି ଗୁରୁତ୍ଵପୂର୍ଣ୍ଣ ବୋଲି ମୁଁ ଭାବିଥାଏ